ଆମ ଗାଁରେ ଯେଉଁ ଯେଉଁ ଚାଷ କରିଥାଉ ସେଇ ଚାଷକାମ କରିବା ପାଇଁ କୁଶଲୀ ଥିବା ଭଲି ଶ୍ରମିକ ମାନଙ୍କୁ ଡାକିଥାଉ ଯେଉଁ ଶ୍ରମିକମାନେ ଠିକ୍ ଭାବେ କାମ କାମଟି କରିପାରିବେ ଆଉ ସେଇ କାମରେ ପାରାଙ୍ଗମ ହୋଇଥିବ ଶ୍ରମିକ ଖୋଜି ଖୋଜିଥାଉ ଆମେ ସେଇ ଶ୍ରମିକମାନଙ୍କୁ ଭଲଭାବରେ ସେଇ କାମର ପାଉଣା ଠିକ୍ ଭାବେ ଦେଇଥାଉ ସେଇ ମଜୁରିଆ ମାନଙ୍କର ବେତନ ମଧ୍ୟ ଠିକ୍ ଭାବରେ ଦେଇ ସେମାନଙ୍କର ବର୍ତ୍ତମାନର ମଜୁରି ଗୋଟିଏ ଦିନ କାମପାଇଁ ଆମେ ଦୁଇଶହଟଙ୍କା ଦେଇଥାଉ ସେଇ ମଜୁରିଆ ଶ୍ରମିକମାନେ ଅନ୍ୟ କେଉଁଠାକୁ ନ ଯିବାପାଇଁ ଆମେ ସେମାନଙ୍କୁ ଭଲ ଭଲ ଖାଦ୍ୟ ଖୁଆଇଥାଉ